ହଁ ମୋର ଭାଇ ଭଉଣୀ ସମସ୍ତେ ଅଛନ୍ତି ସେମାନେ ବେଶୀ ଟିକେ ରାଗି ମୁଁ କମ୍ ରାଗି ଆଉ ସେମାନେ ବେଶୀ ଭଲ ସ୍ ବୁଝିପାରନ୍ତି ମୁଁ ଟିକେ କମ୍ ବୁଝେ ସେମାନେ ବେଶୀ ଦାୟିତ୍ଵ ସମ୍ପନ୍ନ ମୁଁ ଟିକେ କମ୍ ଦାୟିତ୍ଵ ସମ୍ପନ୍ନ ଆଉ ସେମାନେ ବେଶୀ ସମାଜିକତାକୁ ଭଲ ପାଆନ୍ତି ମୁଁ ଟିକେ କମ୍ ଭଲ ପାଏ